ନଡ଼ିଆ ଗଛ ବଞ୍ଚିବା କଷ୍ଟକର ନଡ଼ିଆ ଗଛ ପ୍ରଥମେ ଚାରା କରିବାକୁ ପଡ଼ିବ ଚାରା ହେଲା ପରେ ଗାତ ଖୋଳି ତା' ଭିତରେ ଲୁଣ ଅଗାଡ଼ି ଦେଇ ଗଛ ଲଗାଯାଏ ଗଛ ଲଗାଇବା ଦ୍ଵାରା ପାଣି ଦେଇ କିଛିଟା ଗଛ ବଞ୍ଚିପାରେ କିଛିଟା ଗଛ ମରିପାରେ ତଥାପି ବି ନଡ଼ିଆ ଗଛ ଲଗାଇବାକୁ ଲୋକମାନେ ଡରନ୍ତି କାହିଁକି ନା ତା'ର ଚଅଁର ପଡ଼ିଗଲେ କାଳେ ମରି ଫରି ଯିବେ ତେଣୁକରି ନଡ଼ିଆ ଗଛ ବି ବହୁତ ଲୋକ ଲଗାନ୍ତି ନାହିଁ କଠିନ ଗ୍ରୀଷ୍ମ ସମୟରେ ଗଛର ଯତ୍ନ ବହୁତ କଷ୍ଟକର ତା' ମୂଳରେ ଖରା ନଆସିବା ପୂର୍ବରୁ ପାଣି ଦେଇ ସାର ଫାର ଦେଇ ତାକୁ ଦୁଇ ଓଳି ସକାଳ ସଞ୍ଜେ ଦୁଇ ଓଳି ପାଣି ଦେବାକୁ ପଡ଼େ ତେଣୁକରି ଗଛ ହୁଏତ ବଞ୍ଚିପାରେ ଶୀତଦିନେ ଗଛର ଯତ୍ନ ବହୁତ ଭଲ ହୁଏ କାହିଁକି ଗଛରେ ଖରା ଆସିଲାବେଳେ ପାଣି ଦେଲେ ସାର ଫାର ଦେଇ ତା'ର ବହୁତ ଯତ୍ନ ନିଆଯାଏ